ମୋର ପ୍ରଥମ ଉତ୍ପାଦ ହେଉଛି ମୋବାଇଲ୍ ଫୋନ୍ ଯେଉଁଟାକି ମୋତେ ବହୁତ ଗୁଡ଼ିଏ ସାହାଯ୍ୟ ପ୍ରଦାନ କରିଛି ଏବଂ ମୁଁ ଏକ ମୋବାଇଲ୍ ଫୋନ୍ କିଣିବା ଦିନଠୁ ବହୁତ କିଛି ଏହାଠାରୁ ପାଇପାରୁଛି ଏବଂ ପଢ଼ିବାରେ ମଧ୍ୟ ସାହାଯ୍ୟ କରିକି ଫୋନ୍ କଲ୍ ଯୋଗାଯୋଗର ସମସ୍ତ ସୁବିଧା ପ୍ରଦାନ କରୁଅଛି